ହ୍ୟାଲୋ ଆପଣ ଚାଉଳ ବେପାରୀ କହୁଛନ୍ତି ନା ଆଚ୍ଛା ମୋର କିଛି ଚାଉଳ ଦରକାର ଥିଲା ଭଲ ଚାଉଳ କିଛି କ'ଣ କ'ଣ ଚାଉଳ ରଖିଛନ୍ତି କହିଲେ ଆଚ୍ଛା ଆପଣଙ୍କର ସବୁଠାରୁ କମ୍ ଦାମୀ ଚାଉଳର ପ୍ରାଇସ୍ କେତେ ଆଉ ଆପଣଙ୍କର ସବୁଠାରୁ ଅଧିକା ଦାମ୍ର ଚାଉଳ ଯେଉଁଟା ଅଛି ତାର ଦାମ୍ କେତେ ମୋତେ କୁହନ୍ତୁ ଆଚ୍ଛା ଶହେ ଟଙ୍କା ଆଚ୍ଛା ମୁଁ ସେଇ ଆପଣଙ୍କର ଭଦ୍ରକରେ ଗୋଟେ ଭଲ ଢାବା ଅଛି ହରେକୃଷ୍ଣ ହୋଟେଲ୍ ତା ପାଖରେ ଗୋଟେ ଭଲ ଚାଉଳ ମୁଁ ଦେଖୁଥିଲି ସେ ଚାଉଳଟା କ'ଣ ନା ମାନେ ତାର ସବୁ ସବୁବେଳେ ତାର ଯେକୌଣସି ଗ୍ରାହକ ଗଲେ ବି ସିଏ ସେଇ ଚାଉଳରେ ଭାତ ଦିଏ ସବୁ ଖାଇବା ପାଇଁ ଆଉ ସେ ଚାଉଳଟା ଗୋଟେ ପୂରା ବେଶୀ ବଡ଼ ହେବନି କି ନା ବେଶୀ ଛୋଟ ହେବନି କି ବେଶୀ ବଡ଼ ହେବନି ପୂରା ସରୁ ଚାଉଳଟା ଆଉ ଖାଇଲେ ମାନେ ମାନେ କ'ଣ ପାଟିରେ ଲାଗିବନି ସେ ଚାଉଳଟା ଆଉ ବଢ଼ିଆ ଟେଷ୍ଟ ବି ସେ ଚାଉଳର କେଉଁ ମାନେ ସେଇ ଚାଉଳଟା କ'ଣ ମାନେ ଜାଣିଛନ୍ତି ନା ଆଚ୍ଛା ତା ପ୍ରାଇସ୍ କେତେ କ'ଣ ହେଉଛି ତାର କେଜି ଆଚ୍ଛା ଅଶୀ ଟଙ୍କା ଆଚ୍ଛା ଆଉ ଗୋଟେ ବି ତ ଆଉ ଗୋଟେ ସେମିତି ବି ବୋଧେ ଆଉ ଗୋଟେ ଚାଉଳ ଥିଲା ତା ଟିକିଏ ମୋଟା ଚାଉଳଟା କିନ୍ତୁ ତା ସ୍ମେଲ୍ ବଢ଼ିଆ ମାନେ ତା ଖାଇବାକୁ ତାର ଯେଉଁ ବାସ୍ନାଟା ବଢ଼ିଆ ମାନେ ଖାଇବା ପାଇଁ ଲାଗେ ସେଇଟା କ'ଣ କେଜାଣି ସେଇଟା ଆପଣଙ୍କ ପାଖରେ ଅଛି କି ସେମିତି କିଛି ଚାଉଳ ସେଇଟା କେତେ କ'ଣ ପ୍ରାଇସ୍ ଆସୁଛି ପଞ୍ଚାବନ ଟଙ୍କା ନା ଆଉ କାମ କରନ୍ତୁ ଏଇ ଚାଉଳ ମୋର ଦରକାର ପାଖାପାଖି ଦଶ କିଲୋ ଆଉ ସେ ଚାଉଳ ମୋର ଦରକାର ପାଖାପାଖି କୋଡ଼ିଏ କିଲୋ ଆଉ ପ୍ୟାକିଙ୍ଗ୍ ବି କରିଦେବେ ଆଉ ଆଉ ହଁ ସେଇଟା ପ୍ୟାକିଙ୍ଗ୍ କରିକି ଦେଇଦେଲେ ମୁଁ ହେଉଛି ମୋର କାମ ଇଏ ହେଇଯିବ ଆଉ କ'ଣ ଚାଉଳ ମୋତେ ଅଛି କହୁନାହାନ୍ତି ଭଲ ଚାଉଳ କ'ଣ ମୁଁ ଯିବି ଦୁଇଦିନ ଛାଡ଼ିକି ଆଜ୍ଞା ଆଉ ମାନେ ସବୁ ଷ୍ଟକ୍ କେତେ କ'ଣ ରଖୁଛନ୍ତି ସବୁ ମାନେ ବେଶୀ ଲେଖାଏଁ ରଖୁଚନ୍ତି ନା କମ୍ ଲେଖାଏଁ ରଖୁଛନ୍ତି ମୋର ଯେତିକି ଅର୍ଡ଼ର ଦରକାର ଆପଣ ସେତିକି ଦେଇପାରିବେ ତ

ଠିକ୍ ଅଛି ଭଲ କଥା ତା' ହେଲେ ମୁଁ ଯାଇକି ଦୁଇଦିନ ପରେ ପହଞ୍ଚୁଛି ଆପଣଙ୍କର କ'ଣ କ'ଣ ସବୁ ଚାଉଳ ଅଛି ମୋର ଏଇ ଦୁଇଟା ଚାଉଳ ତ ବେଶୀ ପସନ୍ଦ ଆଉ ଅଲଗା କ'ଣ ଚାଉଳ ଦେଖିକି ଆଣିବି ଆଉ ହଁ ହଁ